ଆମ ଟିଭି ହେଉଛି ଏସ୍ ପି ଏଲ୍ ଯାହାକି ଆମେ କିଣିଥିଲୁ ଛଅମାସେ ପୂର୍ବରୁ ତ ଆମର ବର୍ଷେ ଗ୍ୟାରେଣ୍ଟି ଥିଲା ତ ଆମେ ଟିଭି ଦେଖୁଥିଲୁ ତ ସବୁବେଳେ ଠିକ୍ ଥିଲା ଆମର ଟିଭି ହଠାତ୍ ସ୍କ୍ରିନ୍ ପିକ୍ଚର୍ ଉଡ଼ିଗଲା ଯେହେତୁ ପିକ୍ଚର୍ ପଳାଇଲା ତ ଆମେ ଆଉ ଟିଭିରେ ଦେଖି ପାରୁନୁ କୌଣସି ଜିନିଷ ଯାହାଫଳରେ କି ଆମେ କିଛି ବି ଜାଣିପାରୁନୁ ଆଉ ତା ଦ୍ୱାରା ବି ବହୁତ କ୍ଷତି ବି ହୁଏ ହଟାତ୍ ସ୍କ୍ରିନ୍ରେ ଟିଭିର କୌଣସି ଇଲେକ୍ଟ୍ରି୍କ୍ ସର୍ଟ୍ ହେଲେବି ଆମ ପ୍ରତି କିଛି ଖରାପ ପ୍ରଭାବ ପକାଏ ତ ଆମେ ଚାହିଁବୁ ଗୋଟେ ଭଲ ଟିଭି ଆଣି ଯାହାକି ଆମକୁ ଆଗକୁ ଧର ଭଲ ଭାବରେ ଲୋକମାନେ ଦେଖିପାରିବେ କି ଆମ ଘରଲୋକ ବି ଦେଖିପାରିବେ ତ ଟିଭି ଏଇ ବାବଦରେ ଟିଭି ଗୋଟେ ନୂଆ ଟିଭି ଆଣିକରି ଆମେ ଦେଖିବୁ